ଆଜ୍ଞା ଆପଣ ପରିବା କହୁଥିଲେ କି ଆଜ୍ଞା ଆପଣ କି କି ପରିବା ସବୁ ଚାଷ କରନ୍ତି କହୁନାହାନ୍ତି ଆଉ ମୋର ଟିକେ ବହୁତ ଗୁଡ଼ାଏ ପରିବା ଦରକାର ଥିଲା ସବୁ ପରିବାରୁ ପ୍ରାୟ ପଚିଶ ପଚିଶ କେଜି ଆପଣ ଝୁଡ଼ଙ୍ଗ

ହଉ ତାହେଲେ ମୁଁ ଆପଣଙ୍କର

କିଛି ଯେ ଗୋଟେ ଜିନିଷ ଆଉ ଚାଷ କରନ୍ତୁ ପରିବା ମୁଁ ନେଇକି ଯିବି ଆଉ ଆପଣ କୋଉଥିରେ ମୋତେ ପଠେଇବେ ମୋ ପାଖକୁ

ଆରେ ମୁଁ କହୁଥିଲିକି ପହଁଞ୍ଚେଇ ଦେବେ ନା ମତେ ଯାଇକି ଆଣିବାକୁ ପଡ଼ିବ ହଉ ଠିକ୍ ଅଛି ଆପଣ କେମିତି ଦେବେ ପଇସା ଦେବାକୁ ପଡ଼ିବ କି ଆଠ ଦଶ ହଜାର ଭିତରେ ପଡ଼ିବ ତାହେଲେ ହଉ ଠିକ୍ ଅଛି ପାଞ୍ଚ ଦଶ ଦିନି ଭିତରେ ବୁଝି ଦିଅନ୍ତୁ ଆଉ ଟିକେ ବୁଝିକି ଯେମିତି ମୋତେ ଟିକେ ପଇସା କମ୍ ପଡ଼ିବ ମୁଁ ବାହାଘରଟା କରିବାର ଅଛି ତ ମୋର ଟିକେ ଅଧିକ ପଇସା ଖର୍ଚ୍ଚ ହେଇଯିବ ତେଣୁ ସେଇ ହିସାବରେ ଟିକେ ପାରିବାରୁ ଆଉ ସେ ଆଉ ଟିକେ ପଇସା କମେଇକି କହିବେ ଆଉ ହଉ ହଉ ଆଜ୍ଞା ଆଉ ଆପଣଙ୍କର ଯୋଉ ପରିବା ଭଲ ପରିବା ତ ପୋକ ଜୋକ ଲାଗିନଥିବେ ତ ଆଉ ଆମେ କେମିତି ଜାଣିବୁ ଆମକୁ ଟିକେ ଦେଖଉ ନାହାନ୍ତି ନହେଲେ ଫୋଟୋଫଟ ଟିକେ ପଠାପଠି କରିବେ ହଁ ହଁ ଫୋଟୋଟା ନ ଦେଖିଲେ ଆଉ ପରିବାଟି ଟିକେ ଜାଣିବୁ ନା ଭଲ ଅଛି କି ଖରାପ୍ ଅଛି ପରିବା ପୁଣି ପଛରେ ହଇରାଣ ହେବୁ ମଗେଇ ଦେଇଥିବେ ଏତେ ପରିମାଣରେ ପରିବା ଦେଖିଲାବେଳକୁ ବାହାଘର ଟାଇମ୍ରେ ହଇରାଣଟା ହେବୁ ସେଇଥିପାଇଁ ଆପଣଙ୍କ ପାଖକୁ ଆଚ୍ଛା ହଉ ତାହେଲେ ଠିକ୍ ଅଛି ହଁ ମୁଁ ଆପଣଙ୍କ ପାଖରୁ ତାହେଲେ ପରିବା ନେବି ଆପଣ ତ ଭଲ ଦର କହୁଛନ୍ତି ସବୁ ପ୍ରକାର ସୁବିଧା ସୁଯୋଗ କରେଇ ଦେଉଛନ୍ତି ତାହେଲେ ମୁଁ ଆପଣଙ୍କ ପାଖରୁ ହିଁ ପରିବା ନେବି ମୋର ତ ଭଲ ସୁବିଧା ହେବ ଆପଣଙ୍କ ପାଖରୁ ନେଲେ ଆଉ ଆପଣ ତ ବେଶୀ ଦୂର ବି ନୁହେଁ ଏଇ ଦଶ ପନ୍ଦର କିଲୋମିଟର୍ ହେବ ବୋଧେ ଆଉ କୋଉ ଗାଁ ଆପଣଙ୍କର ତ କହୁଥିଲେ ହଁ ପଛିଗୁଟ ଗଡ଼ ସେଇ ଯୋଉ ଉତ୍ତରା ପାଖକୁ ବୋଧେ କରୁଛନ୍ତି ଜମି ଆଉ ବଢ଼ିଆ ଆଉ ଆପଣ ସବୁ ସୁବିଧାରେ କରୁଛନ୍ତି ହଉ ତାହେଲେ ଆଜ୍ଞା ମୁଁ ରହିଲି ଆପଣଙ୍କୁ କଲ୍ କରିବି